ମୁଁ ଗୋଟେ ଛୋଟିଆ ବାଛୁରୀଟିଏ କିଣିଥିଲି ତାକୁ ସେଇଠୁ ଖାଇବାକୁ ପିଇବାକୁ ଦେଇକି ତାକୁ ବଡ଼ କଲି ବଡ଼ କରିସାରିଲା ପରେ ତାକୁ ଗର୍ଭବତୀ କଲି ଗର୍ଭବତୀ କରିସାରିଲା ପରେ ତାର କେୟାର ନେଇକି ତାର ଦୁଇଟା ଛୁଆ ଜନ୍ମ ହେଲା ଛୁଆ ଜନ୍ମ ହୋଇସାରିଲା ପରେ ସେ ଆଠ ଲିଟର ଦିନକୁ କ୍ଷୀର ଦେଲା ସେ କ୍ଷୀରକୁ ବିକ୍ରି କଲି ବିକ୍ରି କରିସାରି କିଛି ପଇସା ରୋଜଗାର କଲି କ୍ଷୀର ସାଙ୍ଗରେ ମୁଁ ଦହି ବିକ୍ରି କଲି ଛେନା ବିକ୍ରି କଲି ଘିଅ ବିକ୍ରି କଲି ସାଧାରଣତଃ ଓଡ଼ିଆ ସ୍ତ୍ରୀ ଲୋକମାନେ ଏଇନା ଯେଉଁ ସରକାର କରିଛନ୍ତି ନିଜ ସ୍ତ୍ରୀ ଲୋକମାନେ ସ୍ଵାବଲମ୍ବୀ ହେବା ପାଇଁ ଗା ଘରେ ଗାଈ ରଖୁଛନ୍ତି ଗାଈ ପାଳନ କରୁଛନ୍ତି ଛେଳି ପାଳନ କରୁଛନ୍ତି ସେ ସ୍ତ୍ରୀ ଲୋକମାନେ କାହା ପାଖରେ ନିଜ ସ୍ଵାମୀ ପାଖରେ ସ୍ଵାମୀ ମାନଙ୍କ ପାଖରେ ହାତ ପତେଇବାକୁ ଚାହୁଁନାହାନ୍ତି ନିଜେ ସ୍ଵାବଲମ୍ବୀ ହେବାପାଇଁ ଚାହୁଁଛନ୍ତି କାହା ଉପରେ ଯେମତି କିଛି ମାନେ ନିର୍ଭର କରିବେନି ସେ ନିଜ ପଇସାରେ ନିଜେ ରୋଜଗାର କରିକି ଘର ଚଳେଇବେ ପ୍ଲସ୍ ପିଲାମାନଙ୍କୁ ପାଠସାଠ ପାଠ ପଢ଼େଇବେ ସେଥିପାଇଁ ମୁଁ ଗୋଟେ ଗାଈ ଆଣିକି ରଖିଥିଲି ଗାଈ ଆମର ହେଉଛି ଗୋମାତା ଗୋମାତା ଠାରୁ ଆମେ ବହୁତ କିଛି ଉପକାର ଆମେ ପାଇପାରୁ ତାର ମୁତ ତାର ଗୋ ରେ ମେଡ଼ିସିନ ତିଆରି ହୁଏ ଗୋମୁତ୍ରରେ ଗାଈର ଗୋବରକୁ ପୂଜାରେ ପୂଜାରେ ଲଗାଯାଏ ତାକୁ ଗୋବର କ ଘଷି କରିକି ତାକୁ ସ୍ତ୍ରୀ ଲୋକମାନେ ଜାଳ ରୂପେ ବ୍ୟବହାର କରନ୍ତି ତାକୁ ଘଷି ଜଳେଇ ସାରିଲା ପରେ ଦାନ୍ତ ପାଊଁଶରେ ଦାନ୍ତ ଘଷନ୍ତି ବାସନ ମାଜନ୍ତି ଆମେ ଗାଈ ରଖିବା ଦ୍ଵାରା ତାର କେ ବହୁତ ଗୁଡ଼ାକୁ ଗାଈକି ରଖିଲେ ଆମେ ତାର ଉପକାରିତା ପାଇପାରୁ ସେଥିପାଇଁ ମୁଁ ଗାଈ ଆଣିକି ରଖିଲି ଗାଈକି ଯେ ତାର କ୍ଷୀର ବିକ୍ରି କରିକି ନିଜ ଘର ସଂସାର ଖୁସିରେ ଚଳେଇ ପାରିଲି ନିଜେ ପଇସା ରୋଜଗାର କରିପାରିଲି ସେଥିପାଇଁ ସରକାରଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଦେଉଛି